ମୋତେ ଓଡ଼ିଆ କବି ଭକ୍ତଚରଣ ଦାସଙ୍କର ମଥୁରା ମଙ୍ଗଳ ବହି ବହୁତ ଭଲ ଲାଗେ ତାଙ୍କ ଲେଖାରେ ରୁଚିକର ବିଷୟ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ଠାରୁ ଆରମ୍ଭ କରି କଂସ ବଦ୍ଧ ପର୍ଯ୍ୟନ୍ତ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି ତାଙ୍କ ଲେଖାରେ ମାତୃଭକ୍ତି ତା'ସହିତ ଯଶୋଦାଙ୍କର କୃଷ୍ଣଙ୍କ ସହିତ ଯେଉଁ ବାଲ୍ୟଲୀଳା ଦେବକୀ ବସୁଦେବଙ୍କର ଯେଉଁ କାରୁଣ୍ୟ ଆଉ କଂସ ବଦ୍ଧ ଅକ୍ରୁର ଗମନ ଏସବୁ ଜିନିଷ ନିଖୁଣ ଭାବ ସେ ବର୍ଣ୍ଣନା କରିଛନ୍ତି ତେଣୁ ତାଙ୍କ ଲେଖାଟି ମୋତେ ବହୁତ ରୁଚିକର ଲାଗେ